ଆମ ଆଡ଼େ ତ ବର୍ଷା ହେବା ମାତ୍ରେ ସାଙ୍ଗେ ସାଙ୍ଗେ ସେ ଲାଇନ୍ କାଟିଦେବ ଯେ ଏକାଥରେକେ ଯେ ବର୍ଷା ସାତଟାରେ ଆରମ୍ଭ ହେବ ସେଇ ସାତଟାଠୁ କାଟିବ ଯେ ଏଗାରଟା ରାତି ବାରଟା ରାତି ପର୍ଯ୍ୟନ୍ତ ଆଉ ଆଜିକା ଡେଟ୍ରେ ତ ଆଉ ଲାଇନ୍ ବିନା କିଛି ଇଏ କରିହେଉନି ନା ତ ଫ୍ରିଜ୍ ଚଲେଇହେବ ନା ଲାଇଟ୍ ଫାଇଟ ବି ନା ଇଣ୍ଡକ୍ସନ୍ ନା ଫ୍ରିଜ୍ ଏଗୁରା କିଛି ଗୋଟେ କରିହେବନି ଯଦି ବାତ୍ୟା ଫାତ୍ୟା ହେଇଥିବ ଏକାଥରେ ଚାରି ପାଞ୍ଚ ଦିନି ଲାଇନ୍ କଟିଯିବ ଇଲେକ୍ଟ୍ରି ଖୁଣ୍ଟି ତାର ଫାର ସବୁ ଛିଡ଼ି ଯାଇଥିବ ଆଉ କିଛି କରି ହେବନି ମଟରରେ ତ ପାଣି ଉଠେଇ ହେବନି କିଛି ଗାଧେଇ ପାରିବୁନୁ ଇଏ କରିପାରିବୁନୁ ପାଣି ପିଇପାରିବୁନୁ ଆଉ ଆଗେକାଳେ ଲୋକ ତ ତାଙ୍କର ଗୋଟେ ଅଭ୍ୟାସ ଥିଲା ସେମାନେ ସବୁ ଲାଇନ୍ ବିନା ସବୁ ଚଳି ଯାଉଥିଲେ ଡିବି ସୋବ ଷ୍ଟୋଭ୍ ଲଣ୍ଠନ ଏଇଗୁରା ଲଗେଇକି ସିଏ ଚଳି ଯାଉଥିଲେ ଆଉ ଆଜିକାଲି ପିଲା ତ ଆଉ ଲାଇନ୍ ବିନା ଯଦି ଟିକିଏ ମୁହୂର୍ତ୍ତ କଟିଯାଉଛି ଲାଇନ୍ ପିଲାମାନେ ଚଳିପାରୁନାହାନ୍ତି କାରଣ ଲାଇନ୍ ବି ତାଙ୍କ ଅଭ୍ୟାସ ହେଇଗଲେ କି ହେଲେ ମୋବାଇଲ୍ଫୋବାଇଲ୍ ଚାର୍ଜ ଟିଭିଫିଭି ଏଇଗୁରା ସବୁ ଦେଖି ନ ଦେଖିଲେ ସିଏ ଆଉ ଇଏ ପାରୁନାହାନ୍ତି ଟିଭିଫିଭି ସବୁ ଦେଖୁଛନ୍ତି ଲାଇଟ୍ଫାଇଟ୍ ଏମତି ଏମତି ମୋବାଇଲ୍ ଟିକିଏ ଚାର୍ଜ ହେବ ଫୋନ୍ ତା'ପରେ ହେଲା ଲାଇନ୍ ତ ସବୁ ଦରକାରେ ଯେଉଁ ଟିଉସନ୍ଫିଉସନ୍ ଭଲ ଦରକାର ହେଉଛି ଯେଉଁ ଗାଡ଼ିମଟର ଫୋନ୍ଫାନ୍ ସବୁ ଚାର୍ଜଫାର୍ଜ ହେଉଛି